ଓଡ଼ିଶାର ଗୁରୁତ୍ୱ ସାଂସ୍କୃତିକ ପରମ୍ପରା ଆଦିବାସୀମାନଙ୍କର ଚିତ୍ର ଛଉ ନୃତ୍ୟ ଓ ଲୋକନୃତ୍ୟ ଓଡ଼ିଶୀ ଆଦିବାସୀମାନଙ୍କର ଛଉ ହେଉଛି ତାଙ୍କର ପ୍ରମୁଖ ପରମ୍ପରା ପ୍ରମୁଖ ପର୍ବ ଓ ଲୋକ ଓଡ଼ିଶୀ ଅନ୍ୟାନ୍ୟ ଲୋକନୃତ୍ୟ ମଧ୍ୟ ଓଡ଼ିଶୀ କାରଣ ଆଦିବାସୀମାନେ ବହୁତ ଖୁସିର ସହ ଛଉ ନୃତ୍ୟ ପାଳନ କରନ୍ତି ତାଙ୍କ ଜାତିଭାଇ ଚଳେନା ତାଙ୍କ ସବୁ ମାନେ ଖୁସିରେ ଆନନ୍ଦରେ ନୃତ୍ୟ ଆନନ୍ଦର ଚିତ୍ର ହେଉଛି ଛଉ ପର୍ବ ଆଦିବାସୀମାନେ ଛଉ ନୃତ୍ୟକୁ ଅପେକ୍ଷା କରିଥାନ୍ତି ବର୍ଷେ ଛଉ ନୃତ୍ୟ ତାଙ୍କର ହେଲା ଖୁସି ନୃତ୍ୟ ତାଙ୍କ ମନ ମନ ମନକୁ ମନ ହାତକୁ ହାତ ଛନ୍ଦାଛନ୍ଦି ହେଇ ଛଉ ନୃତ୍ୟ ସେମାନେ ପାଳନ କରନ୍ତି ଆଦିବାସୀ ଲୋକମାନେ ଆଦିବାସୀମାନେ ଖୁସିରେ ସହ ଛଉ ନୃତ୍ୟକୁ ପାଳନ କରିଥାନ୍ତି ଆଉ ଲୋକ ନୃତ୍ୟ ଓଡ଼ିଶୀ ପାଳନ କରିଥାନ୍ତି ଆଦିବାସୀମାନେ ତେଣୁ ଆଦିବାସୀମାନେ କୁ ଅପେକ୍ଷା କରିଥାନ୍ତି ଛଉ ନୃତ୍ୟକୁ କେମିତି ଆମେ ପାଳନ କରିବୁ ଛଉ ନୃତ୍ୟକୁ କେମିତି ଇଏ କରିବୁ ଉପଭୋଗ କରିବୁ ଛଉ ନୃତ୍ୟକୁ